ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ସହିତ ବିଭିନ୍ନ କାର୍ଯ୍ୟକଳାପ ହୋଇଥାଏ ଯେମିତିକି ନାଚ ଆଉ ଗୀତ ଫୁଟବଲ୍ ଖେଳ କବାଡ଼ି ଖେଳ ଦୌଡ଼ିବା ପୁଚି ଖେଳ ଏମିତି ବହୁତ ପ୍ରତିଯୋଗିତା ହେଇଥାଏ ସେଥିରେ ପିଲାମାନେ ଭାଗ ନେଇଥାନ୍ତି ପ୍ରଥମ ଦ୍ଵିତୀୟ ତୃତୀୟ ସ୍ଥାନ ବି ସେମାନେ ଅଧିକାର କରିଥାନ୍ତି ଆଉ ସେମାନଙ୍କୁ ପୁରସ୍କାର ବିତରଣ ବି କରାଯାଇଥାଏ ପୁରସ୍କାର ପାଇ ପିଲାମାନେ ବହୁତ ଖୁସି ହୁଅନ୍ତି ଆଗକୁ ଯିବା ପାଇଁ ଉତ୍ସାହ ବଢ଼ିଥାଏ ତାଙ୍କର ଆଉ ମୁଁ ମୋର ସ୍କୁଲ୍ ପଢ଼ିବା ସମୟରେ ମୋତେ ଗୋଟିଏ ରଚନା ଲେଖିବା ପାଇଁ ଦିଆଯାଇଥିଲା ମୁଁ ରଚନା ଗାଈର ଆତ୍ମକାହାଣୀ ବିଷୟରେ ରଚନା ଲେଖିଥିଲି ସେଇଟା ସାର୍ମାନେ ପଢ଼ିକି ବହୁତ ଖୁସି ହୋଇଥିଲେ ଏବଂ ମୋର ତୃତୀୟ ସ୍ଥାନ ଅଧିକାର ମୁଁ ପାଇଥିଲି ସେ ବିଷୟରେ ଆଜି ପର୍ଯ୍ୟନ୍ତ ମୋର ମନେ ଅଛି ଆଉ ମୁଁ ବହୁତ ଖୁସିରେ ଖୁସି ଅଛି